ଆମେ ଆଗରୁ ଚୁଲାରେ ରୋଷେଇ କରୁଥିଲୁ କାଠଚୁଲାରେ ବହୁତ ଗରମ ହୁଏ ବହୁତ ଟାଇମ ବି ଲାଗେ ସେ ଧର ଗୋଟିଏ ଜିନିଷ କରିବାକୁ ହେଲେ ଚଞ୍ଚଳ ହୁଏ ନାହିଁ ଏବେ ଚୁଲା ଗ୍ୟାସ ଚୁଲା ହୋଇଗଲା ତାପରେ ଇଣ୍ଡକ୍ସନ୍ ହୋଇଗଲା ଆମେ ଏଇ ଗ୍ୟାସ୍ ଚୁଲାରେ ଯେଉଁ ଜିନିଷଟା ଆମେ ଚୁଲାରେ କରୁଥିଲୁ ଦଶ ମିନିଟ୍ ଲାଗୁଥିଲା ଏଇନା ଗ୍ୟାସ୍ରେ ଆମକୁ ପାଞ୍ଚ ମିନିଟ୍ ଲାଗୁଛି ଇଣ୍ଡକ୍ସନ ଚୁଲାରେ ବି ପାଞ୍ଚ ମିନିଟ୍ ଲାଗୁଛି ଯେଉଁ ଭାତଟା ଧର ଆମେ ବସେଇଛୁ ସେଇଟା ଅଧଘଣ୍ଟା ଲାଗିଲା କିନ୍ତୁ ଗ୍ୟାସ୍ରେ କି ଇଣ୍ଡକସନ୍ରେ ଆମକୁ କୋଡ଼ିଏ ମିନିଟ୍ରେ ହୋଇଯାଏ ଏହିଭଳିଆ ସୁବିଧା ଆମକୁ ଦେଇଛନ୍ତି ଆଉ ଫ୍ରିଜ୍ ଆଗରୁ ଆମେ ଥଣ୍ଡାପାଣି ପାଉନଥିଲୁ ଏବେ ଫ୍ରିଜ୍ ହେଲାରୁ ଆମେ ଥଣ୍ଡାପାଣି ବି ବୁନ୍ଦକ ପାଉଛୁ ଖରାରୁ ଧର ଆସିଲୁ ଥଣ୍ଡାପାଣି ବୁନ୍ଦାକ ପିଇଦେଲୁ କେଡ଼େ ଆରାମ ଲାଗିଲା ତାପରେ ପନିପରିବା ବାହାରେ ରହୁଥିଲା ଯେ ପଚୁଥିଲା ସୁଖୁଥିଲା ଫୋପଡ଼ା ହେଉଥିଲା ନଷ୍ଟ ହେଉଥିଲା କିନ୍ତୁ ଫ୍ରିଜ୍ ଆସିଲାରୁ ଫ୍ରିଜ୍ ରେ ରଖିଲୁ ଥଣ୍ଡା ବି ରଖିପାରିଲୁ ଯେକୌଣସି ଜିନିଷ ବି ଆମେ ସେଥିରେ ରଖିପାରିଲୁ ଏଇଆ ୱାଶିଂମେସିନ୍ ଧର ଗୋଟିଏ ଆମେ ସଫା କଲୁ ତାକୁ ସଫା କରିବା ଭିତରେ ଆମକୁ ଦଶ ମିନିଟ୍ ଟାଇମ ଲାଗିଲା ୱାଶିଂ ମେଞ୍ଚାଏ ସଫାକଲାବେଳକୁ ଘଣ୍ଟାଟିଏ କିନ୍ତୁ ୱାଶିଂମେସିନ୍ ଯେହେତୁ ବାହାରିଲା ୱାଶିଂମେସିନ୍ରେ ଆମେ ଅଧ ଘଣ୍ଟାଏରେ କାମ ଛିଣ୍ଡେଇଦେଲୁ ସେଇଥିପାଇଁ ଆମେ ଇଲେକଟ୍ରିକାଲ ଜିନିଷ ବ୍ୟବହାର କରିଛୁ ବ୍ୟବହାର କରିବାରୁ ଆମ ଟାଇମ୍ ବି ବଞ୍ଚିଗଲା ଆମେ ସବୁ ସୁବିଧା ପାଇଗଲୁ